ଡିଜିଟାଲ୍ କଳା ବିଷୟରେ ମୋର ଏତେ କୌଣସି ଜ୍ଞାନ ନାହିଁ କିନ୍ତୁ ଆଜିକାଲିର ପିଲାମାନେ ବିଭିନ୍ନପ୍ରକାର ଚିତ୍ର କରି କିମ୍ବା ମୋବାଇଲ୍ ଭିଡ଼ିଓରେ ନାଚ ଗୀତ ଓ ଅଭିନୟ କରି ବିଭିନ୍ନପ୍ରକାର କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି ଯଦି ସେଗୁଡ଼ାକୁ ଡ଼ିଜିଟାଲ୍ କଳା କୁହନ୍ତି ତେବେ ମୋ ମତରେ ସେ ବି ଏକ ଭଲ କଥା କାରଣ ଯାହା ଭିତରେ ଯେକୌଣସି ପ୍ରତିଭା ଅଛି ସେସବୁ ବାହାରକୁ ଆସିବା ଦରକାର ଏବଂ ଲୋକମାନଙ୍କ ଦ୍ଵାରା ସେଗୁଡ଼ିକ ପରିଚିତ ମଧ୍ୟ ହେବା ଦରକାର ସମସ୍ତ ପ୍ରକାର କଳାକାର ସେ ଚାହେଁ ମାଟିରେ ବନଉ କିମ୍ବା ଅଭିନୟ କରୁ କିମ୍ବା ଗୀତ ଗାଉ କି ଯିଏ ଯେଉଁ ପ୍ରକାରର ସବୁ କାମ କରନ୍ତୁ ସମସ୍ତେ ନିଜ ନିଜର ସ୍ଥାନରେ ଅନ୍ୟତମ ଓ ଅତ୍ୟନ୍ତ ଭଲ କାମ କରିଥାନ୍ତି ତେଣୁ ସମସ୍ତ କଳାକୁ ସେ ଡ଼ିଜିଟାଲ୍ ହେଉ ବା ଖାଲିରେ ହେଉ ସବୁକୁ ଆମେ ପ୍ରୋତ୍ସାହନ ଦେବା ସହ ସେମାନଙ୍କର ପ୍ରଶଂସା ମଧ୍ୟ କରିବା ଉଚିତ୍